ଯୋଗ ଅଭ୍ୟାସ କରିବା ଦ୍ୱାରା ମୋତେ ଅନେକ ପ୍ରକାରର ଫାଇଦା ଉପଭୋଗ ହେଲା ଯଥା ମୁଁ ଆଗକାଳରେ ଅନେକ ପ୍ରକାରର ରୋଗରେ ଶିକାର ହେଉଥିଲି କିନ୍ତୁ ଏବେ କମ୍ ପରିମାଣ ମାତ୍ରରେ ମୁଁ ରୋଗରେ ଆକ୍ରାନ୍ତ ହେଉଛି ଯାହା ମୁଁ ଯୋଗ କରିବା ଦ୍ୱାରା ଅନେକ ପରିମାଣରେ ମୋର ଦେହ ସୁସ୍ଥ ରହିଆସୁଅଛି ଏବଂ ମୁଁ ଯୋଗ ଅନ୍ୟମାନଙ୍କୁ କରିବାକୁ ମଧ୍ୟ ପ୍ରେରଣା ଦିଏ ଯାହାଫଳରେ ସମସ୍ତଙ୍କର ଦେହ ଭଲ ଏବଂ ସୁସ୍ଥ ରହିବ